ମୁଁ ମୋ ଅଞ୍ଚଳରେ କମିଟି ଗୁଡ଼ିକର ମାର୍କେଟିଂ କରିବା ପାଇଁ ହେଲେ ପ୍ରଥମେ ମୁଁ ମୋ ଗାଁର ଘରକୁ ଘର ବା ଡୋର ଟୁ ଡୋର ଯାଇ ତାଙ୍କୁ ମୋର ମୋ ଜିନିଷ ବିଷୟରେ ବୁଝାଇବି ଏବଂ ସେମାନଙ୍କୁ କହିବି ଏହାକୁ ମାନେ କିପରି ମାନେ ତିଆରି କରାଯାଇଥାଏ ସେମାନେ ମୋଠାରୁ ବୁଝି ମୋଠାରୁ କିଛି ଜିନିଷ ନେଲେ ମଧ୍ୟ ସେମାନେ ମଧ୍ୟ ତାଙ୍କର ଯିଏ କୁଣିଆ ଥିବେ ବନ୍ଧୁବାନ୍ଧବ ଥିବେ ସେମାନଙ୍କୁ କହିପାରିବେ ସେମାନେ ମଧ୍ୟ ମୋ ଜିନିଷକୁ ଆଗ୍ରହ ଭାବରେ ନେଇପାରିବେ ତା ସହିତ ମୁଁ ଗାଁକୁ ଗାଁ ମଧ୍ୟ ବୁଲିପାରିବି ମୋ ସାଙ୍ଗସାଥିମାନଙ୍କୁ କହି ମଧ୍ୟ କହିପାରିବି ସେମାନଙ୍କୁ ମଧ୍ୟ ମୋ ଜିନିଷ ବିଷୟରେ କଣ କଣ ମାନେ ମୋ ଜିନିଷ ମୁଁ ତିଆରି କରୁଛି ସେ ବିଷୟରେ ସେମାନଙ୍କୁ କହିପାରିବି ସେମାନେ ମଧ୍ୟ ମୋ ସାଙ୍ଗରେ ସହଯୋଗ ଦେଇପାରିବେ ତା ସହିତ ଲାଉଡ଼ସ୍ପିକର ମାଧ୍ୟମରେ ଗାଡ଼ିରେ ମାଇକ୍ରୋଫୋନ ଦେଇ ଗାଁରୁ ସହର ସହରରୁ ଗାଁ ଅନ୍ୟ ଅଞ୍ଚଳକୁ ମଧ୍ୟ ଲାଉଡ଼ସ୍ପିକର ମାଧ୍ୟମରେ ମୁଁ ମୋର ମାର୍କେଟିଂ ଜିନିଷକୁ ଭଲ ଭାବରେ ସୂଚାଇ ପାରିବି ତା ସହିତ ସେଥିରେ ଯଦି ନ ହୁଏ ମୁଁ ମୋର ଆଜିକାଲି ଇଣ୍ଟରର୍ନେଟ ମାଧ୍ୟମରେ ଯେଉଁ ୱାଟ୍ସପ୍ ତାପରେ ଫେସ୍ବୁକ୍ ଇନ୍ସଟାଗ୍ରାମ୍ ନ୍ୟୁଜ୍ ବିଜ୍ଞାପନ ପେପର୍ ଏହା ମାଧ୍ୟମରେ ମୁଁ ମୋର କମିଟି ଗୁଡ଼ିକର ଜିନିଷ ଗୁଡ଼ିକୁ ମାର୍କେଟିଂ ମଧ୍ୟ କରିପାରିବି